ହଁ

ନାଇଁ ମ ବସିଛି ତୁ କ'ଣ କରୁଥିଲୁ ଇଏ ଆରେ ଏ ବର୍ଷ ଶିବରାତ୍ରିରେ କୁଆଡ଼େ କ'ଣ ପ୍ରୋଗ୍ରାମ୍ କେମିତି କ'ଣ କରିବା ମୁଁ ଭାବୁଛି ଏଇଠି ଆମ ଏଇ ଗାଁ ମନ୍ଦିରଠୁ

ଲିଙ୍ଗରାଜ ବହୁତ ଗହଳି ହେଉଛି ତ ମୁଁ ସେଇ ଯୋଗୁଁ କହୁଥିଲି ଲଡ଼ୁବାବାଟା ଯାଇଥିଲେ ସେଇଟା ଆମକୁ ଟିକିଏ ପାଖ ହୋଇଥାନ୍ତା ଆଉ ସେ ଲିଙ୍ଗରାଜ ବରଂ ପଛରେ ଯାଇକି ଦର୍ଶନ ନା ଲିଙ୍ଗରାଜ ଯିବା ହଉ ଲଡ଼ୁବାବା ହଁ ଲଡ଼ୁବାବା ଯିବା ସେଠି ସେଦିନ ଆଉ ପୁରା ତୁ ବ୍ରତ କରୁଛୁ ଟି ହଉ ତା'ହେଲେ ଉପାସ ରହିକି ଯିବା ସେଦିନ ଲଡ଼ୁବାବାଙ୍କଠି ଜାଗର ଜାଳିବା ମହାଦୀପ ଦେଖିବା ମହାଦୀପ ଉଠିସାରିଲା ପରେ ପ୍ରସାଦ ଖାଇବା ପ୍ରସାଦ ଖାଇକି ସେଠୁ ଓଡ଼ଗାଁ ଟିକିଏ ଯିବା ଭାରି ରଘୁନାଥ ବୁଲିକି ଆସିବା ତା'ପରେ ଲଡ଼ୁବାବାଙ୍କଠି ଯାତ୍ରା ହେଉଛି ସେଠି ରାତିରେ ଯାତ୍ରା ଦେଖିବା ଆଉ ହଁ ହଁ ମୋ ଗାଡ଼ିରେ ପଳେଇବା ସେଠି ଯାଇକି ଆମେ ଠାକୁର ଦର୍ଶନ କରିକି ଜାଗର ଜାଳିକି ରାତିରେ ଯାତ୍ରା ଦେଖିବା ସକାଳୁ ସକାଳୁ ଆସିବା ହେରି ଆଉ ହଁ ଜାଗରର ସେ ଗୋଟେ କେଉଁ ପାର୍ଟି ଆସିଛି ମୁଁ ଜାଣିନି ସେଠିଗଲା ପରେ ଜଣା ପଡ଼ିବ କ'ଣ ପାର୍ଟି ଆସିଛି ସେଠି ଦେଖିବା ଆଉ ଆଉ ସେଠି ଲଡ଼ୁବାବାଙ୍କର ଜାଗର ଯାତ୍ରାଟା ବହୁତ ଫେମସ୍ ନା ସେଇଠିକିନା ଆମେ ଯାଇକି ଏ ବର୍ଷ ମହାଶିବରାତ୍ରିଟା କାଟିବା ଆଉ କେତେବେଳେ ସେଇ ବାହାରିବା ହଉ ତା'ହେଲେ ହଁ ଆମ ଗାଁ ମନ୍ଦିର ଦର୍ଶନ କରିକି ତା'ପରେ ଯିବା ସେଠିକି ଆଉ ସକାଳୁ ବି ଆମେ ଯାଇକି କ'ଣ କରିବା ଯେ ଆମେ ତ ଜାଗର ଆମ ଗାଁରେ ରହିକି ସେଠି ତ ଆମେ ସନ୍ଧ୍ୟାବେଳେ ଜାଗର ଜାଳିବା ତେଣୁ ଆମେ ଚାରିଟା ଆସିକି ଏଠୁ ବାହାରିଲେ ଆମକୁ ଦୁଇ ଘଣ୍ଟା ଲାଗିବ ସେଠି ଯାଇକି ପହଞ୍ଚିଯିବା ତା'ପରେ ସେଇଠି ଜାଗର ଜାଳିକି ମହାଦୀପ ଦେଖିବା ମହାଦୀପ ଉଠିସାରିଲା ପରେ ପ୍ରସାଦ ଖାଇବା ତା'ପରେ ଯାତ୍ରା ପଡ଼ିଛି ଯାତ୍ରା ଦେଖିକି ସକାଳୁ ଆସିବା ଆଉ ହଁ ଆମେ ଦୁଇ ଜଣ ତ ଯିବା ଆଉ କିଏ ଯିବ କି ଆଉ ଦେଖିବା କାହାକୁ ତୁ ଯଦି ପଚାରେ କିଏ ଯଦି ସାଙ୍ଗ ଯିବ ଯଦି ଯିବ ମୁଁ ବି ପଚାରୁଛି ମୋର ଯଦି କେହି ସାଙ୍ଗ ଯିବ ତା'ହେଲେ ନେଇଯିବା ସେମାନେ ଯଦି ରାଜିହେବେ ଯିବା ପାଇଁ ତା'ହେଲେ ନେଇଯିବା

ପଚାରେ ଯଦି ଅଧିକା ଲୋକ ହେଲେ ତା'ହେଲେ ଯିବା ଆଉ ରଖିଲି